ବର୍ଷା ଦିନରେ ମୋତେ ସୁଟିଂ କରିବାକୁ ବହୁତ ଭଲଲାଗେ ପାଣିପାଗରେ ଖରାବେଳେ ସୁଟିଂ କରିବାକୁ ଅତ୍ୟନ୍ତ ଭଲଲାଗେ କାହିଁକିନା ଚାରିପାଖ ସବୁଜ ଦେଖିବାକୁ ମିଳେ ପାଣି ପାଣିପାଗ ପାଗରେ ବର୍ଷାରେ ଭିଜି ଭଜି ଫଟୋ ଉଠି ଉଠି ପାରିଲେ ବହୁତ ଖୁସି ଲାଗେ ସୁଟିଂ କରି ବର୍ଷାରେ ଟିକେ ବନ୍ଦ କଲେ ମି ବର୍ଷା ବେଲେ ସୁ ସୁଟିଂ ସୁଟିଂ ବନ୍ଦ କଲେ ପରେ ଧୀରେ ଧୀରେ ସୁଟିଙ୍ଗ ଷ୍ଟାର୍ଟ କରୁ ମାତ୍ର ବର୍ଷା ଦିନରେ ସୁଟିଂ କରିବାକୁ ଭାରି ଭଲଲାଗେ କାହିଁକିନା ଫୁଲ ଫଲ ସବୁ ପାହାଡ଼ ପର୍ବତ ସବୁ ସବୁଜ ହେଇଯାଏ